ଜଣେ ଲେଖକ ଲେଖିଦେଲେ ତାହା ସମାପ୍ତ ହେଲା ତାହା ନୁହଁ ଯେଉଁ ଲେଖା ସେ ଲେଖିଛି ତାହାକୁ ମଧ୍ୟ ତର୍ଜମା କରିବା ନିହାତି ଦରକାର କାରଣ ଯଦି ସେ ଲେଖାଟି ନିଜକୁ ପସନ୍ଦ ଆସିଲା ତେବେ ତାହା ବାହାର ଲୋକକୁ ତାହାର ପ୍ରଶଂସା କରିବ ବୋଲି ସେମିତି କିଛି ମାନେ ନାହିଁ ସେମାନେ ସମାଲୋଚନା ମଧ୍ୟ କରିପାରନ୍ତି ସେଥିପାଇଁ ଆମେ ଲେଖିଲା ବେଳେ ପ୍ରଥମେ ଆମ ଏକ ଭାଷାକୁ ଗୁରୁତ୍ୱ ଦେବା ଏବଂ ଆମ ଆଖପାଖରେ ଘଟୁଥିବା ଭଭିନ୍ନ ଘଟଣାଗୁଡ଼ିକୁ ନେଇ ଲେଖା ଲେଖିବା ଏହାଦ୍ୱାରା ଲୋକମାନେ ତାହାକୁ ସରଳ ଭାବରେ ବୁଝିପାରିବେ ସେମିତି ସମସ୍ତ ବର୍ଗର ଲୋକ ଯେମିତି ତାହା ବୁଝିବା ସେ ତାହାକୁ ଭଲ ଭାବରେ ସଂଶୋଧନ କରିବା ଦରକାର ଯେମିତି ଆମେ ତାହା ଲେଖି ସାରିଲା ପରେ ନିଜେ ସେଗୁଡ଼ିକ ଭଲ ଭାବରେ ପଢ଼ିକି ଏବଂ ନିଜ ନିଜ ଗୁରୁ କିମ୍ବା ଆଦର୍ଶକୁ ତାହାକୁ ଦେଇ ତାହାକୁ ମଧ୍ୟ ଲେଖାର କେମିତି ହୋଇଯାଉ ବୋଲି ତାହାକୁ ପଚାରିବା ନିହାତି ଦରକାର କାରଣ ସେ ଜାଣିପାରିବେ ଯେ ଲେଖାଟି କେମିତି ହୋଇଛି ଭଲ ଅଛି ନା ଖରାପ ଅଛି ସେ ଯେଉଁ ପ୍ରକାର କହିବେ ସେଇ ହିସାବରେ ଆମେ ଲେଖିବା ନିହାତି ଦରକାର ସେଥିପାଇଁ ଆମେ ସଂଶାଧନକୁ ଭାରି ଗୁରୁତ୍ୱ ଦରକାର ଲେଖିବା ସଂଶାଧନ କଲେ ଆମର ଲେଖାଟି ଖୁବ୍ ସୁନ୍ଦର ହୋଇପାରିବ ଏବଂ ଯେଉଁଠି କିଛି ଭୁଲ୍ଭଟାକା ରହିଛି ଏବା ତ୍ରୁଟି ଅଛି ତାହାକୁ ଆମେ ସୁଧାରି ପାରିବା ତାପରେ ତାହାକୁ ସମ୍ପାଦନ କରି ଆମେ ବିଭିନ୍ନ ପତ୍ର ପତ୍ରିକା କିମ୍ବା ଖବର କାଗଜକୁ ତାହା ପଠାଇଦବା ତାପରେ ଯାଇ ଆମ ଲେଖାଟି ଯୋଗ୍ୟ ବିବେଚିତ ହବ ଯଦି ଆମେ ସଂଶୋଧନ କରିଦେଇ ପଠେଇବା ଦେବେ ତାହା ସେଇ ଖବରକାଗଜ କିମ୍ବା କିମ୍ବା କୌଣସି ପତ୍ରିକାରେ ତାହା ସେମାନେ ପ୍ରଦର୍ଶନ କରିବା ପାଇଁ ସ୍ଥାନ ଦେବେ ନାହିଁ ସେଥିପାଇଁ ସଂଶୋଧନ ନିହାତି ଦରକାର ଏବଂ ସମ୍ପାଦନ ମଧ୍ୟ କରିବା ତାହାକୁ ଭଲ ଭାବରେ ନିହାତି ଦରକାର